ହଁ ଆମେ ଗାଁ ଆସିଛୁଁ ନୂଆପଡ଼ା ବିଷ ଆମେ ଗାଁ ନୂଆପଡ଼ା ଆଇବୁ ହଁ ହଁ ନୂଆପଡ଼ାରେ ପାର୍କ ଅଛି କି ହଁ ହଁ ଏବେ ତ ନେଇ ଯାଇ ପାରୁଁ ଆର୍ କେବେ ଗୋଟେ ଯିମୁ ହୁଁ ଆଁ ହଁ ହଁ ଆରୁ ଆମର ଆଡ଼େ ଭୋଟ୍ ଭଲ୍ ତ ଦେଇଛୁଁ ତମର୍ ଆଡ଼େ ହଁ ହଁ କାହାକେ ଭୋଟ୍ ଦେଲ ଉଁ ହୁଁ ଆମେ ବି ନବୀନ୍ କେ ଦେଇଛୁ ନା ନବୀନ ତ ଖୁବ୍ ଉପକାର କରି ଥିଲା ଆର୍ ତାଙ୍କେ ନେଇ ଦବା କାଇଁ ସେଥିଲାଗି ତ କହୁଛି ହଁ ହଁ ଏବେ ତ ବୋଲୁଛେଁ ନବୀନ ଭୋଟ୍ ନେଇ ଦେଲା କେ ମୋର ସବୁ କେ ମୁଁ ଛଡ଼ାଇ ନେବି ବୋଲି କିନା କହୁଛେ ଯେ ଏଇଟା ସତ କି ମିଛ ହେବ ମୋଦୀ କାଣା କରିଛି ଏଇଟା କିଏ ଦେଖିଛି ଆଗ ଦେଇ କରି ଏବେ ଜିତି ଜିତା ଗଲେ ଶୁନାନା ଓଃ ଦେଲେ ତ ଭଲ୍ ଅଛି ଉଁ ହୁଁ କା କାଣା ବତେୟାନା ମୋଦୀ କାଁ କଲା କଲା କିଛି ଜାଣୁନି ଖାଲି ଗ୍ୟାସ୍ ଗୁଟେ ଦବାଟା ଜାଣିଛୁଁ ଆର୍ ସେ ନବୀନା ଖା ଆମର୍ ଦୁଃଖ ସୁଖର ସାଥି ଏଖାନ ନବୀନ ଅଛି ବୋଲି ଆମର୍ ଜୀବନ୍ ଅଛି ହୋ ସେ ନବୀନ ନେଇ ନା ବୋଲି ଆମର୍ ଜୀବନ୍ ବି ନେଇ ନା ଆମର୍ ନୂଆପଡ଼ା ଆଡ଼େ ଖୁବ୍ ସୁବିଧା କରିଛି ଜାଣି ଥାଅ ହୁଁ ଏବେ ଦଶ ଦଶ ହଜାର ଟଙ୍କା ପାଇ ସାର୍ଟ୍ କିଣିନୁ ସେ ଏସ୍ ଏଚ୍ ଜି ଗ୍ରୁପ୍ ମାଆମାନଙ୍କେ ଦେଲେ ହଉ ରଖୁଛି ମୁଁ ହେଁ